ହେଲୋ ସାର୍ ଆମର ଧର୍ମ ହେଉଛି ହିନ୍ଦୁ ଧର୍ମ ଯାହାକି ଆମ ଭାରତରେ ଏ ପ୍ରଥମ ସ୍ଥାନରେ ରହିଅଛି ଆମର ଧର୍ମଟି ବିଭିନ୍ନ ଦେବାଦେବୀଙ୍କ ଓ ସେବା ପୂଜା ଏବଂ ତାଙ୍କ ଉପରେ ବିଶ୍ୱାସ ଉପରେ ଆଧାରିତ ଆମେ ଯେଉଁମାନେ ହିନ୍ଦୁ ଧର୍ମାବଲମ୍ବୀମାନେ ଅଛନ୍ତି ସେମାନଙ୍କୁ ପୂଜା ପାାଠ ଠାକୁରଙ୍କ ପ୍ରତି ବିଶ୍ୱାସ ଅତ୍ୟଧିକ ଭଲ ଲାଗିଥାଏ ଏହା ଆମେ ଏହା ଠାକୁରଙ୍କୁ ଡାକିବା ପାଇଁ ଆମେ ଆମେ ମନ୍ଦିରମାନ କୁ ଯାଇଥାଉ ଏବଂ ସେଠାରେ ଆମର ମନର ଭାବନା ପ୍ରକାଶ କରିଥାଉ ଏହାଦ୍ୱାରା ଆମ ଧର୍ମରେ ବି ଆମର ଗୋଷ୍ଠୀ ଯେଉଁ ସବୁ ଅଛି ତା ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ ଆମେ ଠାକୁରଙ୍କୁ ପୂଜା କରିବା ଦ୍ୱାରା ଆମେ ଲୋକମାନେ ଯିଏ ଅସୁବିଧାରେ ପଡ଼ୁଛନ୍ତି ଆମ ଗୋଷ୍ଠୀରେ କି ଅନ୍ୟ କେଉଁଠି ଆମେ ତାଙ୍କୁ ସହଯୋଗ ଏବଂ ସାହାଯ୍ୟ କରିବାର ମନଯୋଗ ଆମର ଆମ ଭିତରେ ପ୍ରକାଶ ପାଇଥାଏ ତେଣୁ ଆମେ ଆମର ଯେଉଁ ଗୋଷ୍ଠୀରେ ଅଛନ୍ତି ସେ ଲୋକମାନେ ଆମେ ତାଙ୍କୁ ସାହାଯ୍ୟ କରିଥାଉ ସେ ଆମେ ସେବା କରିଥାଉ ଯେପରିକି ସେବା କରିବାର ମାଧ୍ୟମ ଗୁଡ଼ିକ ହେଉଛି ପ୍ରେମ ଯତ୍ନ ସ୍ନେହ କିପରି ଅନେକ କିଛି ଆମେ ସେଥିପାଇଁ ବହୁତ ଗର୍ବିତ ଧନ୍ୟବାଦ